ବଗିଚାରେ ଗଛ ଲଗେଇବା ପାଇଁ ମୁଁ ବଜାରରୁ ଚାରା କିଣିକି ଆଣିଥାଏ ଛୋଟ ଛୋଟ ଚାରା ଗଛ ନଡିଆ ଗଛ ଆଉ ବିଭିନ୍ନ ପ୍ରକାର ଗୁଆ ଗଛ ଏହି ସବୁ କିଣିକି ଆଣିଥାଏ ଆଉ ବାଗିଚାରେ ମୁଁ ବିଭିନ୍ନ ପ୍ରକାର ଜିନିଷ ବ୍ୟବହାର କରେ ବାଗିଚାକୁ ମୁଁ ଯେତେ ବେଳେ ଯାଏ ସେତେ ବେଳେ ମୁଁ ବାଡି ବଗିଚା କାମ କରେ ସେତେବେଳେ ଝୁଡି ଫାଉଡା କଟୁରି ଗଇଁଠି ହାତ କୋଡ଼ି ଲୁହା ଆଦି ବ୍ୟବହାର କରିଥାଏ ମାଟି ଖୋଳିବା ପାଇଁ ମୁଁ ଗଇଁଠି ଦରକାର ହୋଇଥାଏ ମୋତେ ଗଛ ହାଣିବା ପାଇଁ କଟୁରି ମାଟି ଖୋଳିବା ପାଇଁ ମାଟିକୁ ଉଠେଇକି ନେବା ପାଇଁ ଝୁଡି ଦରକାର ହୋଇଥାଏ ଏହି ସବୁ ଜିନିଷ ମୁଁ ଆମ ବାଡି ବଗିଚାରେ ବ୍ୟବହାର କରିଥାଏ